ଓଡ଼ିଆ ଭାଷା ହିନ୍ଦୀ ଭାଷା ସହିତ ସମାନ ନୁହେଁ କିଛି କିଛି ଅଲଗା ଅଲଗା ଲାଗୁଥାଏ ହିନ୍ଦୀ ଭାଷା ଆମ ରାଷ୍ଟ୍ର ଭାଷା ଓଡ଼ିଆ ଭାଷା ମାତୃଭାଷା ଓଡ଼ିଆ ଭାଷା ସହିତ ହିନ୍ଦୀ ଭାଷା ତୁଳନା କରାଯାଇପାରିବ ନାହିଁ ଓଡ଼ିଆ ଭାଷାର ତୁଳନା ଭାରତର ସରକାରୀ ଭାଷା ହିଁ ସହିତ ତୁଳନା କରେ ତାହା ତୁଳନା କରାଯାଇପାରିବ କେବେ ବି ନାହିଁ